ପରିବହନ ଏବଂ ଯାତ୍ରା ବିକଳ୍ପ ଗୁଡ଼ିକର ସୁଲଭତା ପ୍ରଥମେ ଯେଭଳିଆ ଥିଲା ଏବେ ତାହା ଆମ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଛି ପ୍ରଥମେ ଆମେ ଦୂର ଯାତ୍ରା କଲାବେଳେ ଆମକୁ ତା'ର ଟିକେଟ୍ କରିବା ପାଇଁ ଯେ ଭଳିଆ ଆମକୁ ଲାଇନ୍ରେ ଯାଇକି ଛିଡ଼ା ହେବା ପାଇଁ ପଡ଼ୁଥିଲା ବର୍ତ୍ତମାନ ସେସବୁର ବହୁତ ବ୍ୟତିକ୍ରମ ଦେଖା ଦେଇଛି ବର୍ତ୍ତମାନ ଆମେ କ'ଣ କରୁଛେ ନା ଆମକୁ ଯଦି ଗୋଟିଏ ଦୂର ଜାଗାକୁ ଯିବାର ଥିବ ତା'ହେଲେ ଆମେ ଆଉ ସେଠାରେ ଯାଇ ଟିକେଟ୍ କରିବା ପାଇଁ ଆମକୁ ଅଧିକ ସମୟ ଦେବାକୁ ପଡ଼ୁନାହିଁ ବର୍ତ୍ତମାନ ଆମେ ତାହା ଘରେ ବସିକି ମୋବାଇଲ୍ରେ ତାହା ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ କରିପାରୁଛୁ ଦୂରଯାତ୍ରା ଯିବା ପାଇଁ ଯେମିତି ଆମକୁ ଅନେକ ସମୟ ଲାଗୁଥିଲା ବର୍ତ୍ତମାନ ସେମିତି ସମୟ ମଧ୍ୟ ଲାଗୁନାହିଁ ବର୍ତ୍ତମାନ ଗାଁ ଗହଳି ମାନଙ୍କରେ ଯେମିତି ଆମର ଯାତାୟାତ କରିବା ପାଇଁ ସବୁ ସମୟରେ ଆମକୁ ଗାଡ଼ି ମୋଟର ଅଭାବ ମଧ୍ୟ ଦେଖା ଦିଏ ନାହିଁ ପୂର୍ବ ସମୟରେ କ'ଣ ହେଉଥିଲା ନା ଆମକୁ ଗୋଟିଏ ଜାଗା ଯେତେବେଳେ ଯିବା ପାଇଁ ପଡ଼ୁଥିଲା ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ସେ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଆମର ଗାଡ଼ି ମୋଟର ମଧ୍ୟ ନଥିଲା ତେଣୁ ସଠିକ୍ ସମୟରେ ଠିକ୍ ଜାଗାରେ ପହଞ୍ଚିବା ପାଇଁ ଆମକୁ ବହୁତ ଅସୁବିଧା ହଉଥିଲା ଏବେ ସମୟରେ ଆମ ଦୂରଦୂରାନ୍ତୁକୁ କୌଣସି ଯିବା ଆସିବା କରିବା ପାଇଁ ଆମକୁ ଅନ୍ଲାଇନ୍ରେ ଟିକେଟ୍ ମାଧ୍ୟମରେ ବୁକିଂ କରିଦେଲେ ଯେଉଁଥିରେ କି ଆମର ସ୍ଥାନ ମଧ୍ୟ ସଂରକ୍ଷିତ ରହିଲା ତେଣୁ ଆମର ଯାତାୟାତ କରିବାରେ ସେ ଭଳିଆ ଅସୁବିଧା ହଉ ନାହିଁ ପୂର୍ବ ସମୟରେ କ'ଣ ହେଉଥିଲା ନା ଆମକୁ ଯିବା ପାଇଁ ଯେମିତି ଗୋଟିଏ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ଅନେକ ସମୟ ଲାଗୁଥିଲା ଏବଂ ଅନ୍ୟର ସାହାଯ୍ୟ ନେବାକୁ ପଡ଼ୁଥିଲା ବର୍ତ୍ତମାନ କିନ୍ତୁ ଆମେ ତାହା ଘରେ ବସି ନିଜେ ମଧ୍ୟ ଟିକେଟ୍ ବୁକିଂ କରି ଠିକ୍ ସମୟରେ ଟ୍ରେନ୍ ହଉ କିମ୍ବା ଆମର ଫ୍ଲାଇଟ୍ରେ ହଉ ଠିକ୍ ସମୟରେ ଯାଇକି ଆମେ ଆମର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବୁ ତେଣୁ ପୂର୍ବ ସମୟରେ ଯେଭଳିଆ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲୁ ବର୍ତ୍ତମାନ ସେଭଳିଆ ଆମେ ଅସୁବିଧାର ସମ୍ମୁଖୀନ ହେଉନାହିଁ କିମ୍ବା ଅନ୍ୟରେ ଯେଭଳି ଆମେ ସାହାଯ୍ୟ ନେଉଥିଲୁ ଗୋଟିଏ ଜାଗାକୁ ଯିବା ପାଇଁ କିମ୍ବା ଠିକ୍ ସମୟରେ ପହଞ୍ଚିବା ପାଇଁ ଆମକୁ ଯେ ଭଳିଆ ବିଳମ୍ବ ହେଉଥିଲା ସେ ସବୁଥିରୁ ବର୍ତ୍ତମାନ ଆମେ ନିଜ ଟିକେଟ୍ ନିଜେ ସଂଗ୍ରହ କରି ଆମେ ଆରାମସେ ସେ କାମକୁ କରିପାରିଛୁ